ରୂପଶ୍ରୀରୁ ମୁଁ ଲୁଗା ବହୁତ ଭଲ ପାଏ ମୁଁ ରୂପଶ୍ରୀ ଲୁଗା କିଣେ ପ୍ରାୟତଃ ମୁଁ ବର୍ଷରେ ଚାରି ଖଣ୍ଡ ପାଞ୍ଚ ଖଣ୍ଡ ଆଣେ ଆମେ ସମସ୍ତେ ପିନ୍ଧୁ ତା ଲୁଗା କପଡ଼ା ଗୁଡ଼ାକ ଭଲ ରଖନ୍ତି ବି ସେ ଭାଇନା ଲୁଗା ଗୋଟା ଦାମ୍ ବି ବହୁତ କମ୍ ନିଅନ୍ତି ଛଅଶହ ସାତଶହ ସେ କିନ୍ତୁ କ୍ଵାଲିଟି ଭଲ କପଡ଼ା ଭଲ ସବୁ ଭଲ ଭଲ ଲାଗେ କିନ୍ତୁ ଲୁଗା ତାଙ୍କ ଦୋକାନ ଦୋକାନଟା ବି ବହୁତ ବଡ଼ ଦୋକାନ କରିଛନ୍ତି ବହୁତ ଲୁଗା ବି ରଖୁଚନ୍ତି ବହୁତ ଜିନିଷ ବି ରଖନ୍ତି ଭଲ ଭଲ ଜିନିଷ ରଖନ୍ତି ଭଲ ଲାଗେ ତାଙ୍କ ଜିନିଷ ସବୁ